ଆମର ଏହି ଅଞ୍ଚଳରେ କ୍ରୀଡ଼ା ଖେଲା କରିବା ପାଇଁ ଆୟୋଜନ କରାଯିବାର ଅସୁୁବିଧା ତ ନାହିଁ ସେଥିପାଇଁ ମୋର ଜନ୍ମର ତ ଏଠାରେ କିଛି ଷ୍ଟଡ଼ିୟମ୍ ସ୍ପୋର୍ଟସ କ୍ଲବ କ୍ରୀଡ଼ା କର୍ତ୍ତୁପକ୍ଷ ଏହା କରାଯାଇପାରିବ ନାହିଁ ଯେହେତୁ ଆମେ ଏହି ଜାଗାରେ କିଛି ସୁବିଧା ନାହିଁ କ୍ରୀଡ଼ା ଷ୍ଟାଡ଼ିୟମ୍ ବନାଇବାରେ ତ ସେଥିପାଇଁ କ୍ରୀଡ଼ା ବନାଇବାର ଷ୍ଟାଡ଼ିୟମ୍ ଅନେକ ଜାଗାରେ ରହିଥାଏ ଆମର ଏହି ଗ୍ରାମରେ ଛୋଟ ଗ୍ରାମ ଟିକେ